କିଏ କହୁଥିଲେ ଆଚ୍ଛା ଆଚ୍ଛା ସିଏ କ'ଣ କି ଆମ ଗାଁରେ କେତେ ଗୁଡ଼ିଏ କାମ କରିଛି ସମାଜସେବା ପାଇଁ ନଇଁ ତେଣୁ ଯଥା ଲାଟିନ୍ କିଛି ହେଉଛି ପୋଖରୀ ଖୋଳାହେଉଛି ଲୋକମାନଙ୍କୁ କିଛି ଖାଦ୍ୟପଦାର୍ଥ ସବୁ ଦିଆହେଉଛି ବିନା ସେହି ଯେଉଁ ସମୟରେ ସବୁ ବିଭିନ୍ନ ପ୍ରକାର ଅସୁବିଧା ସୁଯୋଗ ଲୋକମାନଙ୍କ ପାଖରେ ପହଞ୍ଚୁଛି ସେଗୁଡ଼ା ଟିକିଏ ଆପଣଙ୍କ ଜରିଆରେ କେତେକ ପେପର ଟିକିଏ ବାହାର କରିବାପାଇଁ ଚାହୁଁଛୁ ବୁଝିପାରିଲେ ମାନେ ସେଥିରେ ପେପର ଯେମିତି ଫଟୋ ଆସିବ କିଛି ଲେଖା ଆସିବ ସେହି ବିଷୟରେ ଟିକିଏ ଆମେ ଲୋକ ଜାଣିବାପାଇଁ ଆମେ ଆପଣଙ୍କ ପେପର ରେ ଆପଣ ଯେଉଁ ପେପରଟା ଥିବ ଆପଣ ସାମ୍ବାଦିକ ଅଛନ୍ତି ସେହି ତ ତରଫରୁ ସେ ଆପଣଙ୍କ ମାଧ୍ୟମରେ କେତେଗୁଡ଼ିଏ ଲିଷ୍ଟ ହେବା ଦରକାର ତେଣୁକରି ତା ପାଇଁ ଆମେ ଟିକିଏ କ'ଣ କରିବାକୁ ପଡ଼ିବ ଟିକିଏ କହିବେ ଉଁ ମୁଁ ମାନେ ମୋ ଧରାଯାଉ ବହୁତ ବିପଦ ସମୟରେ ବନ୍ୟା ବାତ୍ୟା ହେଲା ସେତେବେଳେ ଆମେ ଖାଦ୍ୟ ପ୍ୟାକେଟ୍ ଦଉ ଲୋକମାନଙ୍କୁ ଯେଉଁମାନେ ଏହିଠି ଗରିବଶ୍ରେଣୀ ଲୋକ ଅଛନ୍ତି ସେମାନଙ୍କୁ ଆମେ ବିଭିନ୍ନପ୍ରକାର ସାହାଯ୍ୟ ସହଯୋଗ ଦଉ ଆଉ ବେଳେବେଳେ ଲୋକମାନଙ୍କୁ ଡାକିକି ତାଙ୍କ ଭିତରେ ଗୋଟେ ସଚେତନତା କାର୍ଯ୍ୟକ୍ରମ କରୁ ମିଟିଂ କରୁ ଟ୍ରେନିଙ୍ଗ୍ କରୁ ହୁଁ ତେଣୁ ଏହିସବୁ ଜିନିଷଟା ହେଲା ହେଲାବେଳେ ଅପଣମାନଙ୍କର ଆପଣଙ୍କର ଉପସ୍ଥିତିଟା ନିହାତି ଆବଶ୍ୟକ ହୁଁ ଆପଣ ସିନା ଦେଖିଲେ ସିନା ଜାଣିବେ ଯେ ହଁ ଏହି କାମଟା ଆମ ଗାଁରେ ହେଉଛି ଉଁ ତେଣୁ ସେହି ଅନୁସାରେ ଆପଣ ସେହି ଯେଉଁ ବିଷୟଟା ହେଉଛି ଆମର ଇଏଟା ତେଣୁ ତାର ଗୋଟେ ନ୍ୟୁଜ ଖବରଟା ପେପର ରେ ବାହାରିବାର ଅଛି ଆନୁଷ୍ଠାନିକ ହୁଁ ସେଥିପାଇଁ ଆମେ ଆପଣଙ୍କୁ ଲେଖା ଦେବୁ ନା ଆପଣ ଆସିକି ଲେଖା ଆମଠୁ ନେବେ ନା କ'ଣ କଲେ ଭଲ ହେବ ଆପଣ ଆପଣ ସିଧାସଳଖ ଆମେ ଜଣାଇଦେବୁ ଫୋନ୍ ରେ ଯେ ଆପଣ ସେହି ଅନୁସାର ଆସିବେ ସେହି ତାରିଖରେ ଆମେ ଆମେ ଜଣାଇଲେ ଆପଣ ଆସିବେ ତ ଉଁ ପହଞ୍ଚିଯିବେ ତ ଆମେ ଫୋନ୍ ଖାଲି ତା ପୂର୍ବଦିନ ଫୋନ୍ କରିଦେଲେ ଆପଣ ଆସିଯିବେ ଆପଣ କେତେଜଣ ଆସିବେ ଦୁଇଜଣ ହଁ ହଁ ଦୁଇଜଣ ଆପଣ ପଳାଇଆସିବେ ଆପଣଙ୍କ ପାଇଁ ମଧ୍ୟ ସ୍ପେଶାଲ୍ ଚେୟାର ହୋଇଥିବ ଆପଣ ଗେଷ୍ଟ୍ ଭଳିଆ ବସିବେ ସାମ୍ବାଦିକ ଚେୟାରରେ ଆଉ ସେହି ଅନୁସାରେ ଫଟୋ କିନ୍ତୁ ଆପଣ ଉଠାଇବେ ଉଁ ଫଟୋ ଉଠାଇଲାବେଳେ କିଛି ନ୍ୟୁଜ ଯେଉଁଗୁଡ଼ା ଆମର ବାହାରିଆ ଦରକାର ଏହି ଇଭେଣ୍ଟର ଲେଖାଟା ଆମେ ଆପଣଙ୍କୁ ଦେଇଦେବୁ ହୁଁ ଆପଣ ଯାହା ଅବଜରପ୍ କରିବେ ଧରାଯାଉ ଗୋଟେ ଲୋକ ଉପକୃତ ହେଉଛି କିଛିଲୋକ ବେନିଫିଟ୍ ପାଉଛନ୍ତି ସେ ଲୋକଟାର ଫଟୋଟା ଆପଣ ନିହାତି ସେତିକିବେଳେ ଉଠେବାର ଅଛି ବୁଝିପାରିଲେ ନା ତେଣୁ ଉଠାଇଲାବେଳେ ସେହି ଫଟୋଟା ଆପଣ ରଖିଥିବେ ଆପଣ ଯେତେବେଳେ ଧରାଯାଉ ହଁ ଆଉ ଆପଣ ଆପଣ ସେଥିପାଇଁ ମଧ୍ୟ ଆପଣଙ୍କୁ ଆମେ କେତେ ପାରିଶ୍ରମିକ ମଧ୍ୟ ଦେବୁ ଗୋଟେ ନ୍ୟୁଜ ଫ୍ୟୁଜ ହେଲେ ଆମେ ମିନିୟମ୍ ତିନିଶହ ଟଙ୍କା କି ଚାରିଶହ ଟଙ୍କା ଆପଣଙ୍କ ପାଇଁ ମଧ୍ୟ ରଖିଥିବୁ ହଁ ଆଉ ସେହି ତିନିଶହ ଟଙ୍କା ମଧ୍ୟ ଆପଣ ସେହି ଡେରେ ପାଇଯିବେ ଯେତେବେଳେ ଆସିବେ ଆପଣ ସେହି ପଇସାଟା ସାଙ୍ଗେସାଙ୍ଗେ ପାଇଯିବେ ବୁଝିପାରିଲେ ସେଥିପାଇଁ କିଛି ଅସୁବିଧା ନାହିଁ ଆମ ତରଫରୁ ଆମେ ଆପଣଙ୍କୁ ଦେଇଦବୁ ହେଁ ଆଉ ତେଣୁକରି ଆପଣ ନିଶ୍ଚିନ୍ତ ଆମେ ତା ପୂର୍ବଦିନ ଜଣାଇଦେବୁ ସେହିଦିନ ଆପଣ ନିଶ୍ଚିନ୍ତ ଆମ ଗାଁକୁ ଆମେ ଯେଉଁଠି ଥାଉ ସେ ଅଞ୍ଚଳରେ ହଉ ସେଠିକି ଆପଣ ଟିକିଏ ପଳାଇଆସିବେ ବୁଝିହେଲା ତେଣୁ ଆପଣଙ୍କର ବାଟ ଖର୍ଚ୍ଚ ଦେବା ତିନିଶହ ଚାରିଶହ ଟଙ୍କା ଦେଉଛୁ ଓକେ ହଉ ଧନ୍ୟବାଦ